ଏ ବାପି ଭାଇନା ତୁମ ଅଟୋଟା ଯିବ କି ଦଶ ତାରିଖରେ ଆମର ଗୋଟେ ମିଟିଂ ଅଛି ଗ୍ରୁପ୍ ମିଟିଂ ସେଇ ମିଟିଂରେ ଆମେ ଦଶଜଣ ସଭା ଯିବୁ ଆଉ କେତେ ଭଡ଼ା ନେବେ ସେ ଭଡ଼ା ଟିକେ କମ୍ କଲେ ହୁଅନ୍ତାନି ଏତେ ଏତେ ଟଙ୍କା ଆମେ ଦଶ ଜଣ ଯିବୁ ଆଉ ଏଗାରଟା ସମୟରେ ଯିବୁ ଏଗାରଟା ଭିତରେ ଯାଇକି ପୁଣି ସେଠୁ ରିଟର୍ନ ଆସିବୁ ତ ଟିକେ ସକାଳୁ ସକାଳ ଯିବ ପଡ଼ିବ ଗ୍ରୁପ୍ ମିଟିଂ ଅଛି କେତେ କ'ଣ ନେବ କହ ନାହିଁ ପୁଅ ଏତେ ବେଶୀ ହୋଇଯାଉଛି ଟିକେ କମ୍ କଲେ ହୁଅନ୍ତାନି ଯିବୁ ସକାଳୁ ଦଶଟାରେ ଏଗାରଟା ଭିତରେ ଯିବାକୁ ପଡ଼ିବ ହେଲା ଆଉ ସନ୍ଧ୍ୟା ଭିତରେ ଫେରିବୁ ଗ୍ରୁପ୍ ମିଟିଂ ତ ସେଥିପାଇଁ ଯିବାକୁ ପଡ଼ିବ ହେଉ ଟିକେ ଅଳ୍ପ ଟଙ୍କା ଭଡ଼ା ନେବ ତିନି ଚାରଶହ ନେଲେ ହେବନି ଚାରିଶହ ଭିତରେ କରିଦିଅ